କିଏ କହୁଥିଲେ କି

ଆପଣ କେଉଁଠୁ

କେମିତି ଭାଙ୍ଗିଛି

ହଉ

ହଁ

ମୋବାଇଲରେ କ'ଣ କାମ କରୁଛି କି ନାହିଁ ସ୍କ୍ରୀନଟା କଳା ଅଛି ନା ପୂରା ଭାଙ୍ଗି ଯାଇଛି ହେଲେ କ'ଣ କରିବେ ଆପଣ ଠିକ କରିବେ କି ନାହିଁ

ହଉ ପାଞ୍ଚ ହଜାରରେ ହେଇଯିବ ଠିକ ହେଇଯିବ

ନାହିଁ ଆଉ ହେବନି ଏତିକିରେ ଏକା ହେବ ବାହାରୁ ଆସୁଛି ସାମାନ ଯାକ ମୁଁ ତ ସକାଳ ଦଶଟାରୁ ରାତି ଦଶଟା ପର୍ଯ୍ୟନ୍ତ ରହିଯାଉଛି ଦୋକାନ ଖୋଲା ରହୁଛି ସକାଳେ ଆସିଲେ ଏଗାରଟା ବାରଟା ଭିତରେ ଆସିଲେ ଭଲ ହେବ ଆଉ ସବୁଦିନ ଖୋଲା ରହୁଛି ଦୋକାନ ହଁ ଆପଣ ଜାଣିଛନ୍ତି ଆମର ଦୋକାନ କେଉଁଠି

ଆଉ ସେ ସେଇ ପାଖରେ ଯାଇକି କୌଣସି ଦୋକାନ ପାଖକୁ ଗଲେ ମୋ ନାଁ ଦୋକାନ ନାଁ କହିଦେଲେ ସେମାନେ କହିବେ

ଲକ୍ଷ୍ନୀ ମୋହନ ଦୋକାନ